ହଁ ମୁଁ ବହି ବ୍ୟତୀତ ପତ୍ରିକା ବ୍ଲଗ ଖବରକାଗଜ ପଢ଼େ ବ୍ଲଗ ଭିତରୁ ଗୁଗୁଲରେ ଥିବା ବ୍ଲଗର ଆପ୍ରେ ମୁଁ ବ୍ଲଗ ପଢ଼େ ଖବରକାଗଜ ମଧ୍ୟରେ ସମ୍ବାଦ ପ୍ରମେୟ ଯାହାକି ମୋ ଯାଜପୁର ବିଷୟରେ କିଛି ଖବର ଦେଇଥାଏ ଏହିସବୁ କିଛି ଖବରକାଗଜ ମୁଁ ପଢ଼ିଥାଏ